ବଗିଚା କାମ ମୁଁ ମୋ ବାପଙ୍କ ପାଖରୁ ଶିଖିଥିଲି ମୋ ବାପଘରେ ଗୋଟେ ବଗିଚା ଥିଲା ସେଇଠି ମୁଁ ସବୁବେଳେ ବାପାଙ୍କୁ ସାହାଯ୍ୟ କରୁଥିଲି

ଇତ୍ୟାଦି ସବୁ ପର୍ବ ପୁନେଇରେ ଆମର ଫୁଲ ବହୁତ ବିକ୍ରି ହଉଥିଲା ତା'ପରେ ବାହା ହେଇକି ଶ୍ୱଶୁର ଘରକୁ ଆସଲା ପରେ ଏଇଠି ଆମର ଫୁଲ ସବୁବେଳେ କିଣିକି ଆଣୁଥିଲେ ଆଉ ମୁଁ ମୋ ସ୍ୱାମୀଙ୍କୁ ଦିନେ କହିବାରୁ ମୁଁ କହୁଛି ଆମର ଗୋଟେ ବଗିଚା ତିଆରି କରିବା ମୋ ସ୍ୱାମୀ ମଧ୍ୟ ହଁ କହିଥିଲେ ତା'ପରେ ମୋ ସ୍ୱାମୀଙ୍କ ସହିତ ଯାଇକି ବଜାରରୁ ନୂଆ ଚାରା ଆମେ ଆଣିଥିଲୁ ସେଇଠୁ ଆମେ ଗୋଟେ ଗୋଟ କରି ବହୁତ ଗଛ ଲଗାଇଛୁ ଗୋଲାପ ଗେଣ୍ଡୁ ଜୁଇ ସେବତୀ ରଜନୀଗନ୍ଧା ଇତ୍ୟାଦି ଆମେ ବହୁତ ଫୁଲ ଗଛ ଲଗାଇଛୁ ଆଉ ଫୁଲ ଗଛ ସହିତ ଆମେ ସାଇଡ଼୍ରେ ପରିବା ଚାଷ ମଧ୍ୟ କରୁ ବାହାଘର ସିଜିନ୍ରେ ବର ଗାଡ଼ି ସଜାଇବା ପାଇଁ ବହୁତ ଗେଣ୍ଡୁ ଗୋଲାପ ରଜନୀଗନ୍ଧା ଇତ୍ୟାଦି ଫୁଲ ନେଇଥାଆନ୍ତି ଆଉ ଅର୍ଡ଼ର୍ ଆସିଥାଏ ବହୁତ ଫୁଲ ସେଥିପାଇଁ ଆମେ କରିଥାଉ ସେଥିପାଇଁ ବହୁତ ପଇସା ମଧ୍ୟ ମିଳିଥାଏ ପଇସା ମିଳିଲେ ରୋଜଗାର ପନ୍ଥା ଭଲ ହୁଏ ଆଉ ଶାଶୁ ଶ୍ୱଶୁର ମଧ୍ୟ ଖୁସି ହୁଅନ୍ତି ଏତେ ପଇସା ଦେଖିକି ବର୍ତ୍ତମାନ ସମସ୍ତେ ସବୁ କାମରେ ବାହାଘର ପାଖୁରୁ ଷ୍ଟାର୍ଟ୍ କରିକି ବାହାଘର ବ୍ରତଘର ଶୁଦ୍ଧଘର ସବୁ କର୍ମ କ୍ଷେତ୍ରରେ ଫୁଲର ଆବଶ୍ୟକତା ରହିଛି ତେଣୁକରି ଆମେ ଫୁଲ ଚାଷ କରିବାକୁ ହିଁ ବେଶୀ ଭଲ ପାଇଥିଲୁ ତା'ପରେ ଫୁଲ ସହିତ ଆମେ ବହୁତ ସମୟ ଭଲ ଲାଗେ ଫୁଲ ବଗିଚାରେ ରହିବାକୁ

ବିକ୍ରି କରାହୁଏ ସେ ଆଉ ସମସ୍ତେ ଆସିକି କାହାର କାହାର ବେଶୀ ଫୁଲ ଦରକାର ଥିଲେ ସେମାନେ ଆସିକି ଘରୁ ନେଇଥାନ୍ତି ଅର୍ଡ଼ର୍ ଦେଇଥାଆନ୍ତି ଆଉ ଆମେ ସେଥିପାଇଁ ବହୁତ ଖୁସି ଅଛୁ ଫୁଲ ଚାଷ କରିକି ଭାବୁଛୁ ୟାକୁ ଆହୁରି ବଡ଼ ଉନ୍ନତି କରିବୁ ବଡ଼ ବଗିଚାରେ ପରିଣତ କରିବୁ ସେଥିପାଇଁ ଆମେ ବହୁତ ଖୁସି ବଗିଚା ଆରମ୍ଭ କରିବାକୁ ବହୁତ ପ୍ରେରଣା ଦେଇଥିଲେ ମୋ ଶାଶୁ ଶ୍ୱଶୁର ମୋ ସ୍ୱାମୀ ମାନେ ସମସ୍ତେ ବହୁତ ସାହାଯ୍ୟ କରିଥିଲେ ମୋତେ ପ୍ରଥମେ